ଆମ ଅଞ୍ଚଳର ପ୍ରମୁଖ ସରକାରୀ ବ୍ୟାଙ୍କ ଗୁଡ଼ିକର ନାମ ହେଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ୟୁକୋ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହିସବୁ ଏହିସବୁ ରହିଅଛି ଋଣ ଆବେଦନ କରିବାକୁ ହେଲେ ଆମେ ସାଧାରଣତଃ ଭାରତୀୟ ଷ୍ଟେଟ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କକୁ ଯାଇଥାଉ କାରଣ ସେଇଟା ହଉଛି ବିଶ୍ୱାସ ଯୋଗ୍ୟ ଏହା ମଧ୍ୟ ସୁରକ୍ଷିତ ବ୍ୟାଙ୍କ ବୀମା ପାଇଁ ହେଲେ ମଧ୍ୟ ଷ୍ଟେଟ ବ୍ୟାଙ୍କକୁ ଆମେ ଯାଇଥାଉ ଘର ଲୋନ୍ କରିଥାଉ କାର୍ ପାଇଁ ପିଲାଙ୍କ ପାଠପଢ଼ା ପାଇଁ ନିଜର ଶରୀର ପାଇଁ ସବୁପ୍ରକାର ସୁବିଧା ଷ୍ଟେଟ ବ୍ୟାଙ୍କ ହିଁ ଯୋଗାଇ ଥାଏ ସେଥିପାଇଁ ଆମେ ଷ୍ଟେଟ ବ୍ୟାଙ୍କକୁ ସବୁପ୍ରକାର ସୁବିଧା ପାଇ ପାରିଥାଉ ଏବେବି ସରକାର ନୂଆ ନୂଆ ଯୋଜନା ସବୁ ଆରମ୍ଭ କରିଛନ୍ତି ଯେ ତାଭିତୁରୁ ଯେପରିକି ଅଠର ବର୍ଷ ରୁ ଉର୍ଦ୍ଧ୍ଵ ଗରିବ ଲୋକମାନଙ୍କ ପାଇଁ ବିବାହ ପାଇଁ ଋଣ ଯେମିତି ସେମାନେ ପାଇପାରିବେ ସେଥିପାଇଁ ବି ସରକାର ଯୋଜନା କରିଛନ୍ତି ସମସ୍ତେ ପ୍ରାୟ ଯେତିକ ଲୋକ ଷ୍ଟେଟ ବ୍ୟାଙ୍କକୁ ବହୁତ ବିଶ୍ଵାସ ଯୋଗ୍ୟ କରିଥାନ୍ତି ମୁଁ ମଧ୍ୟ ଷ୍ଟେଟ ବ୍ୟାଙ୍କକୁ ବହୁତ ବିଶ୍ୱାସ କରିଥାଏ